ହଁ ରାହୁଲ ଭଲ ଅଛୁ କିରେ ହଁ ମୁଁ ବି ଭଲ ଅଛି ଆଉ କ'ଣ ଏତେ ଦିନ ମୁଁ ଅଛି ଭଦ୍ରକରେ ହିଁ ଅଛିରେ ତୁ ବି ଭଦ୍ରକରେ ହିଁ ଅଛୁ ପୁଣି ତୋ ମମି ମିଶିଥିଲେ ମାର୍କେଟରେ କହୁଥିଲେ ଆଉ ସବୁ ଘରେ ଭଲ ଅଛନ୍ତି ପରା ହଁରେ ସବୁ ଭଲ ଅଛନ୍ତି ଆଉ ଶୁଣୁନୁ ମୁଁ କ'ଣ କହୁଥିଲି କି ଇଏ ନନ୍ଦନକାନନ ଯେଉଁ ଜୁଲୋଜିକାଲ୍ ପାର୍କ ନାଇଁ କି ସେଇଟା ବହୁତ କିଛି ମାନେ ଡେଭଲପ୍ ହେଇଛି ଆଉ ବହୁତ କିଛି ତାଇଁରେ ଆଣିଛନ୍ତି ଶୁଣୁଥିଲି ତ ତ ମୁଁ କ'ଣ କହୁଥିଲି କି ଦୁଇ ଜଣ ସନ୍ଧ୍ୟାଆଡ଼େ ବୁଲିଯିବା ଆଜି ଯଦି ହେବନି ବୋଲେ କାଲିଆଡ଼େ ପ୍ଲାନିଂ କରିକି ବୁଲିଯିବା ଭାବୁଥିଲି କ'ଣ କହୁଛୁ ତୁ ହଁ ଯିବା ବୋଲି ଭାବୁଥିଲି ତ ତୁ ଫ୍ରି ଅଛୁ ପରା ହଁ ତ କାଲି ସନ୍ଧ୍ୟାରେ ଯିବା ନା ସକାଳେ ଯିବା ହଁ ସେଇଟା ହିଁ ସକାଳେ ଯିବା ବୁଲିକି ଯିବା ଆଉ ଗୋଟେ ଶୁଣୁନୁ ଆମେ ଦୁଇ ଜଣ ହିଁ ଯିବା ନା ସେ ସାହିଲ ଆଉ ଆକାଶକୁ ବି ଡାକିବା ସେ ଦୁଇ ଜଣ ଗଲେ ମିଶିକି ଗଲେ ତାର ଗୋଟେ ବାଇକ୍ କାଢ଼ିଥିଲେ ମୋର ଗୋଟେ ବାଇକ୍ କାଢ଼ିଲେ ଦୁଇ ଦୁଇ ଜଣ ବସିକି ମିଶିକି ଗଲେ ବଢିଆ ଲାଗିବ ସେଇଟା ହଁ ହଁ ହଁ ହଁ ଶୁଣ୍ ହଁ ମୁଁ ଆକାଶକୁ କଲ୍ କରିଦେବି ବୁଝିବି ସେ କ'ଣ କହୁଛି ଆମେ ମିଶିକି ଯିବା ଆଉ କାମ କରିବା ହାତରେ ଗୋଟେ ଦୁଇଶହଟଙ୍କା ସମସ୍ତେ ଧରିବା ଆଉ ଯିବା କ'ଣ ପାଇଁ ନା ସେଠି ଆସିଲାବେଳେ କ'ଣ ଖାଇ ବି ହେବନା ଆସିଲା ଟାଇମ୍ରେ କ'ଣ ଗୋଟେ ଖାଇପିଇକି ପଳାଇଆସିବୁ ଆଉ ହଁ ସେଇଟା ପାଇଁ ମୁଁ କହୁଛି ହାତରେ ଗୋଟେ ଦୁଇଶହ ଟଙ୍କା ଧରିବା ଆଉ ସମସ୍ତେ ଗୋଟେ ଦୁଇଶହ ଦୁଇଶହ ଧରିବା ଆସିବା ଟାଇମ୍ରେ କ'ଣ ଯଦି ଭଲଟା ଥିବ ମାନେ ଖାଇକି ଆସିବା ଆଉ ମୁଁ ଶୁଣିଲି ସେଇ ପାର୍କ ବହୁତ ଡେଭଲପମେଣ୍ଟ ହେଇଛି ଆଉ ମାନେ ବହୁତ କିଛି ଅଛି ତ ଏତେ ଦିନ ପରେ ବି ମିଶିବା ନା ତ ଯାଇକି ଥରେ ବୁଲିକି ଆସିବା ଆଉ ଆଉ ତୋର ପଢ଼ାପଢ଼ି କେମିତି ଚାଲିଛି ମୋର ବି ଭଲ ଚାଲିଛି ଆଉ ତୋର ଏବେ ପ୍ଲସ୍ ଟୁ ଫାଷ୍ଟ ଇୟର ହେଲାନା ସେକେଣ୍ଡ ଇୟର ହେଲା ଯେ ସେକେଣ୍ଡ ଇୟର ହେଲା ନାହିଁ କି ହଉ ଭଲରେ ପଢ଼ାପଢ଼ି ମୋର ଚାଲିଛିରେ ପ୍ଲସ୍ ଟୁ ସେକେଣ୍ଡ ଇୟର ହିଁ ଚାଲିଛି ପଢ଼ାପଢ଼ି କରିବା ଆଉ ଏଗ୍ଜାମ୍ର ପ୍ରେସର୍ ମଧ୍ୟ ରହିଛି ତମ ଏଗ୍ଜାମ୍ ଡିସେମ୍ବର ଆଡ଼େ ଅଛି ବୋଧେ ନାହିଁକି ହଁ ହଁ ଆମର ବି ଅଛି ତୋ ଏଗ୍ଜାମ୍ ପୂର୍ବରୁ ଯାଇକି ଟିକିଏ ବୁଲିକି ପଳାଇଆସିବା ଆଉ ମଜା ଲାଗିବ ଆଉ ହଉ ଶୁଣ୍ ହଁ ମୁଁ ଆକାଶକୁ ପଚାରିବି ଆଉ ତୋତେ ସନ୍ଧ୍ୟାରେ ମେସେଜ କରି କଲ୍ କରିଦେବି ଠିକ୍ ଅଛି ହଉ ରଖିଲି ହଁ ହଁ ଠିକ୍ ଅଛି ହଉ ରଖିଲି